ହଁ ଆମ ଘରଠୁ ଲୋନ୍ ନେଇ ଥିଲେ କାହିଁକିନା ଆମ ଘରେ ସବୁ ସମସ୍ତେ ଚାଷବାସ କରନ୍ତି ସେଇଥିପାଇଁ ସେମାନେ ଲୋନ୍ ନିଅନ୍ତି ତାପରେ ଆମ କ୍ଷେତବାଡ଼ି କରିବା ପାଇଁ ସେମାନେ ଲୋନ୍ ନେଇଥିଲେ ତାପରେ ସେ ଲୋନ୍ କଥା କହିଥିଲେ ତାପରେ ସେ ବାପାଙ୍କୁ କହିଥିଲେ ଯେ ତମେ ତୁମର ଡକ୍ୟୁମେଣ୍ଟ ଆଣ ଆଧାର କାର୍ଡ଼ ଆଣ ପାସପୋର୍ଟ ଆଣ ତାପରେ ବ୍ୟାଙ୍କ ପାସ୍ବୁକ୍ ଆଣ ଏସବୁ କିଛି ଏସବୁ ଡକ୍ୟୁମେଣ୍ଟ ଆଣିବାକୁ କହିଥିଲେ ଗ୍ରୁପ୍ର ନାଁ ହେଉଛି ଅନ୍ନପୂର୍ଣ୍ଣା ତ ସେ ଫଣ୍ଡରୁ ଆମ ଘରଠୁ ଲୋନ୍ ନିଅନ୍ତି ତାପରେ ସେ ଅନ୍ନପୂର୍ଣ୍ଣା ଗ୍ରୁପ୍ ଲୋନ୍ ମାନେ ସେଇଟା ବହୁତ ଭଲ ଯେତେବେଳେ ବି ଟଙ୍କା ମାଗନ୍ତି ମାନେ ଦିଅନ୍ତି ଯେ ହେଲେ ତା ସୁଧଟା ଟିକେ ବେଶୀ ହେଇଯାଏ ମାନେ ପାଞ୍ଚ ଟଙ୍କା କରି ସୁଧ ଇଏ ଦେବାକୁ ପଡ଼େ ହେଲେ ଯେଉଁ ମାସରେ ଯଦି ପାରନ୍ତି ହେଲେ ଦିଅନ୍ତି ଯେଉଁ ମାସରେ ନପାରନ୍ତି ସେମାନେ ସେଇଟା ରହନ୍ତି ଆଉ ଅଲଗା ମାସରେ ସେ ସୁଧ ଟା ଦିଅନ୍ତି ଆଉ